ଜୁହାର୍ ଜୁହାର୍ ଜୁହାର୍ ସବୁ ଭଲ୍ ଭଲ୍ ଅଛେ ଆଉ ତୁମେ କେନ୍ତା ଅଛ ତୁମେ କେନ୍ତା ଅଛ ହଁ କହା ହବ କହା ହବ କେନ୍ତା ମନେ ପକେଇଲ ଏ ବୁଢ଼ା ମାଷ୍ଟର୍ କେ ହଁ ଯାହା ହଉ ଭଗବାନ୍ ମଙ୍ଗଳ କଲେ ହଁ ଶୁନୋ ଆମର୍ ବୋଲେ ହଁ ବତଉଛି ଆମର ବେଲେ କାଣ ହେଲା କି କିଏ ଆମକୁ ଗାଇଡ଼ କରିବା ଲାଗି ନାଇଁ ଥି ଆମେ ଆମର୍ ପଢ଼ି ଯାଇଥିଲୁଁ କେ ଆର୍ଟସ୍ କେ ସାଇନ୍ସ ଭୁଲ୍ ଭଟ୍କା କି ଯାହା ପଢ଼ିଲୁ କିନ୍ତୁ ତୁମେ କିନ୍ତୁ ସେ ଭୁଲ୍ ନାଇଁ କର୍ବୋ ତୁମେ ତା'ମାନେ ଯଦି ଭଲ୍ ପୋଜିସନ୍ ତୁମର ରଖି ପାସ୍ କରି କର୍ବାକେ ଆଶା କରିଛ ତାହାଲେ ମେଡ଼ିକାଲ୍ ପ୍ରିପେୟାର୍ ହେବାର ଲାଗି ଯଦି ହେଲେ ଆମକୁ ପେହେଲା ସାଇନ୍ସର ଫାଉଣ୍ଡେସନ୍ କୋର୍ସ ପଢ଼ବାକେ ପଡ଼ବା ଫାଉଣ୍ଡେସନ୍ କୋର୍ସ ପଢ଼ବାକେ ପଡ଼ଲେ ଆମର ବିଭିନ୍ନ ଇନଷ୍ଟିଚ୍ୟୁସନ୍ ଗୁଡ଼ାକ ଭୁବନେଶ୍ୱରରେ ଅଛେ କେ ସମ୍ୱଲପୁର୍ରେ ଅଛେ ଆମର ଏଇ ବିକାସରେ ଅଛେ ଆଉ ଯୋଗ ଦେୟ ବଲାଙ୍ଗୀର୍ରେ ଅଛେ ନ୍ୟୁଟ୍ରାରେ ଅଛେ ତ ପହେଲା ତମେ ନିଜେ ଚିନ୍ତା କର ତୁମେ ନେକ୍ସଟ୍ ଟାଇପ୍ଟା ସାଇନ୍ସରେ ଯଦି ମେଟ୍ରିକ୍ରେ ଭଲ୍ ଜାଣିଛ ହେଲା ସାଇନ୍ସ ନିଅ ଯଦି ଆର୍ଟସ୍ ଗ୍ରୁପ୍ରେ ହିଷ୍ଟ୍ରି ଜିଓଗ୍ରାଫି ଓଡ଼ିଆ ଆଉ ସଂସ୍କୃତ ଯଦି ଭଲ୍ ଜାଣୁଥିଲ ଜାଣିଛ ତ ସେଟାକେ ତମେ ଆର୍ଟସ୍କେ ତାମାନେ ନେବା ବୋଲି ଲାଗି ଚେଷ୍ଟା କର ଆଫଟର୍ ପ୍ଲସ୍ ଟୁ ଏ ଆଫଟର୍ ମେଟ୍ରିକ୍ କିନ୍ତୁ ତୁମେ ଯଦି ମ୍ୟାଥମେଟିସକ୍ ବଢ଼ିଆ ନ ପୁରା ଶହେରୁ ଶହେ ଆଣୁଛ ସାଇନ୍ସରେ ଯଦି ନବେ ଆଣୁଛ ତାହାଲେ ସାଇନ୍ସ ନେବାଟା ଯଥା ଠିକ୍ ଏବଂ ତୁମେ ତା' ଲାଗି ଫାଉଣ୍ଡେସନ୍ କୋର୍ସ ଲାଗି ଖରାମାସେ ନାଇଁ ବୁଲିକରି ଘରେ ଇୟାଡ଼୍ ସିୟାଡ଼୍ ଆଙ୍ଗୁଠା ଅମୁକ ସ୍ଥଲ୍ କେନ୍ ଆମର ଝରଣା ତଲ୍କେ ନଦୀ ତଲ୍ ନାଇ ଯାଇକିରି ତାନୁ ତୁମେ ତୁମର୍ ବାପାକେ କହିକିରି ତମେ ଯଦି ପ୍ରିପେୟାର୍ ଲାଗି ପ୍ରସ୍ତୁତ ହେବା ଲାଗି ସମ୍ୱଲପୁର କି ଭୁବନେଶ୍ୱର ଯିବ ବିଭିନ୍ନ କୋଚିଂ ସେଣ୍ଟରରେ ଏବଂ ସାଇନ୍ସରେ ଫାଉଣ୍ଡେସନ୍ କୋର୍ସ ଯଦି ତୁମେ କରିଦେବ ତାହାଲେ ତୁମ୍କୁ ସେ ସାଇନ୍ସ ନେବା ଲାଗି ଇଜି ହବ ଦୁଇବର୍ଷ ପଢ଼ବା ଲାଗି କାଇଁକିନି ବେସିକ୍ ଆଇଡ଼ିଆଟା ତୁମେ ପାଇଯିବ ଆମର ତୁମମାନେ ବେସିକ୍ ଆଇଡ଼ିଆ ପାଇଗଲା ପରେ ସାଇନ୍ସରେ ତମେ ଆଗକେ ବଢ଼ିଯିବ ନିଶ୍ଚିତ ଭାବରେ ଆଉ ଯଦି ଆର୍ଟସ୍ ଗ୍ରୁପରେ ଯଦି ଭଲ କରୁଛ ତାହାଲେ ଆର୍ଟସ୍ ଲାଗି ବି ତୁମେ କୋଚିଂ ସେଣ୍ଟର୍ ଯେମନ୍ତ ଯାଇକରି କୋଚିଂ କର ଯହାଦ୍ୱାରାକି ଆର୍ଟସ୍ରେ ଭଲ ଇମ୍ପ୍ରୁଭ୍ ହେଲେ ଓ ଏ ଏସ୍ ଆଇ ଏ ଏସ୍ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସର୍ମାନ ହେଇପାର୍ବୋ ଏଇ କଥା ମାନେ ନିଶ୍ଚିତ ଭାବରେ ସୁନିଶ୍ଚିତ ହେ କିନ୍ତୁ ଆମର ନାଇଁ କିନା ଭଟ୍କିବ ଆମେ ଆମକୁ କିଏ ଗାଇଡ଼ କର୍ବାର ନାଇଁ ଥି ଆମେ ତୁମକୁ ଗାଇଡ଼ କରିବାକୁ ଚାହୁଁଛୁ ଓ କରୁଛୁ ଆଉ ବୁଝଉଛୁ କେ ଯେ ଯେ ପିଲାମାନେ ତୁମେ ଭଲ୍ ଜିନ୍ ଦିଗରେ ତୁମର ଇମ୍ପ୍ରୁଭ୍ ଅଛେ ସେ ଦିଗ୍କେ ତୁମେ ଗଲେ ଆଉ ଟିକେ ଇମ୍ପ୍ରୁଭ୍ ହେବା ଏବଂ ତୁମର ଜୀବନରେ କିଛି କଲି କଲି ବୋଲି ତୁମେ ଭାବିପାରିବ ଆଉ ତୁମର ସଫଳତା ହେବା ଆଉ ସବୁ ହଁ କୁହ ହଁ ହଁ ସାଇନ୍ସ ନେଇକି ଗଲେ ସାଇନ୍ସ ନେଇକି ଗଲେ ସବୁ ଚାକିରୀ ପାଇପାରିବ ଓ ଏ ଏସ୍ ଆଇ ଏ ଏସ୍ ଦେଇପାରିବ କିଛି ଅସୁବିଧା ନାଇଁ ରେଜିଷ୍ଟ୍ରି ବି ହେଇପାର୍ବା କିନ୍ତୁ ସାଇନ୍ସ ନେଲେ ଡକ୍ଟର ଇଞ୍ଜିନିୟର୍ ଆୟୁର୍ବେଦିକ୍ ଡକ୍ଟର୍ ଇଞ୍ଜିନିୟର୍ ଡକ୍ଟର୍ ଇଞ୍ଜିନିୟର୍ ତାପରେ ଆମର ଆମର ସିଭିଲ୍ ଇଞ୍ଜିନିୟର୍ ମେକାନିକାଲ୍ ଇଞ୍ଜିନିୟର୍ ତାପରେ ଯାହା ହେଲା ଆମର ଇଲେଟ୍ରିକ୍ ଯେନ୍ତା କୁହାଯାଉଛି ସଫ୍ଟୱେୟାର୍ ଇଞ୍ଜିନିୟର୍ ଏହିସବୁ ହେଇପାରିବ ଆଉ ତା' ସାଙ୍ଗେ ସାଙ୍ଗେ ଡକ୍ଟର ବି ହେଇପାରିବ ଆୟୁର୍ବେଦିକ୍ ଡକ୍ଟର୍ ହେଇପାରିବ ହୋମିଓପାଥିକ୍ ଡକ୍ଟର ହେଇପାରିବ ଫାର୍ମାସିସ୍ ହୋଇପାରିବ ବହୁତ୍ ଦିଗରେ ଲାଇନ୍ ଅଛି ବହୁତ୍ ଲାଇନ୍ ଅଛି ବହୁତ୍ ଦିଗକୁ ଯାଇପାରିବ ଏବଂ ମୋର ମୋର ଉଁ ତଥାପି ସିୟୋର୍ କର ତୁମେ କିନ୍ ତୁମକୁ ଦେଖି ଭଲ ଲାଗୁଥିଲା ଯଦି ସାଇନ୍ସ ତୁମକୁ ଭଲ ଲାଗୁଥିଲା ଏବଂ ମ୍ୟାଥମେଟିକ୍ସ୍ ଯଦି ଭଲ ଲାଗୁଥିଲା ତୁମେ ମେଡ଼ିକାଲ୍ ଏବଂ ନେବାଟା ଭଲ୍ ହେ ଯଦି ଇଟାଜ୍ ହବ ଆଉ ସାହିତ୍ୟ ଆଉ ଇଂରାଜୀ ଭଲ ଜାଣୁଥିବ ବୋଲେ ଆମର ଆର୍ଟସ୍ ନେବାଟା ଭଲ୍ ହେ ହୁଁ ଆଉ କହ ଆଉ କାଣ ତୁମର ପ୍ରୋବ୍ଲେମ୍ ଅଛି କୁହ ହଁ ଯେ କମର୍ସିଆଲ୍ ଯଦି ନବ ବୋଲେ ଭୂଗୋଲ୍ ଭୂଗୋଲ୍ରେ ଗୋଟେ ଇକୋନୋମିକ୍ସ୍ ଅଛି ଇକୋନୋମିକ୍ସ୍ଟା ଯଦି ତମକୁ ବଢ଼ିଆ ଲାଗି ଲାଗୁଥିଲା ଭଲ୍ କରିଛ ଇଏ ଇକୋନୋମିକ୍ସ୍ରେ କୋଡ଼ିଏରୁ କୋଡ଼ିଏ ମାର୍କ ଆଣିଛ ତାହାଲେ ତୁମେ କମର୍ସ କମର୍ସ ବି ନେଇପାରିବ କମର୍ସ ନେଲେ ତୁମେ ଭବିଷ୍ୟତରେ ଚାଟାର୍ଡ଼ ଆକାଉଣ୍ଟ୍ ହୋଇପାରିବ ଚାଟାର୍ଡ଼ ଆକାଉଣ୍ଟ୍ ହୋଇପାରିବ ବହୁତ ବଢ଼ିଆ କମର୍ସ ଯଦି ଲ କରିଦେବ କମର୍ସିଆଲ୍ ଲ ଲ ଅଫିସର୍ ହୋଇପାରିବ କିଛି ଅସୁ ଅସୁବିଧା ନାଇଁ ଏଇଟା ବି ଗୁଟେ ବଢ଼ିଆ ଲାଇନ୍ ନେ ତୁମେ ଯେନ୍ ଲାଇନ୍ କି ଯିବ ନିଜେ ଭାବିଚିନ୍ତି କିରି ଯାଅ ଆଉ ଗାଇଡ଼ ହିସାବରେ ଯାଅ ହଁ ଭଗବାନ୍ ତୁମର ମଙ୍ଗଳ କରନ୍ତୁ